ଭାରତର ଲୋକପ୍ରିୟ ବୈଜ୍ଞାନିକ ହେଲେ ସିଭି ରମନ ସତ୍ୟେନ୍ଦ୍ରନାଥ ବୋଷ ହମି ଯେ ଭାବା ଏପିଜେ ଅବୁଦୁଲ କାଲାମ ଏ ଏଇ ମାନେ ସବୁ ଥିଲେ ତ ସେମାନଙ୍କ ମଧ୍ୟରୁ ମୁଁ ମୁଁ ଅବୁଦୁଲ କାଲାମ୍ କୁ ପସନ୍ଦ କରେ କାହିଁକି ନା ସେ ଭାରତ ପାଇଁ ଭାରତର ରାଷ୍ଟ୍ରପତି ଥିଲେ ଆଉ ତା ସହିତ ଭାରତ ପାଇଁ ସେ ପରମାଣୁ ୟେ ଯେଉଁ କ୍ଷେପଣାସ୍ତ୍ର ଇଏ କରିଥିଲେ ତ ସେ ଭାରତ ପାଇଁ ବହୁତ କିଛି ତାଙ୍କର ଅବଦାନ ଅଛି ତେଣୁ ମୁଁ ଅବୁଦୁଲ କାଲମ୍ ଙ୍କୁ ବୈଜ୍ଞାନିକ ହିସାବରେ ପସନ୍ଦ କରେ